ରୋଷେଇ ଘର ଓ ଶୌଚାଳୟରେ ମୂଷା ଉପଦ୍ରବଣ ପାଇଁ ଆମେ ମୂଷା ମରା ଔଷଧ ଏବଂ କୀଟନାଶକ ବ୍ୟବହାର କରିଥାଉ ଯାହା ଫଳରେ କି ସେମାନଙ୍କ ଠାରୁ ଆମେ ଦୂରେଇକି ରହିପାରୁ